ସତର ଅଗଷ୍ଟ ଦୁଇହଜାର ତିନି ପଚିଶି ନଭେମ୍ବର ଦୁଇହଜାର ପାଞ୍ଚ ବାଇଶି ଜୁନ ଦୁଇହଜାର ତେର ପାଞ୍ଚ ଅଗଷ୍ଟ ଦୁଇହଜାର ସତର ଦୁଇ ମେ ଦୁଇହଜାର ଉଣେଇଶି